ମୋର ପ୍ରିୟ ଗୀତ ହେଲା ଭଜନ ମୁଁ ନମିତା ଅଗ୍ରୱାଲଙ୍କ ଗୀତ ଶୁଣିବା ପାଇଁ ବହୁତ ଭଲପାଏ କାରଣ ସେ ଗୀତ ଏତେ ସୁନ୍ଦର ସୌନ୍ଦର୍ଯ୍ୟ ହେଇଥାଏ ଯେ ମନମୁଗ୍ଧ କରିଦିଏ ଆଉ ହଁ ମୁଁ ରୋଷେଇ କଲାବେଳେ ସେ ଗୀତ ଶୁଣେ ବିଛଣାକୁ ଗଲା ପୂର୍ବରୁ ମୋବାଇଲ୍ ଦେଖିକି ଗୀତ ଶୁଣେ ମୋତେ କ'ଣ ପାଇଁ ସେ ଗୀତଟା ଭଲ ଲାଗେ ଏତେ ପ୍ରିୟ ହୋଇଥାଏ ଯେ ମୋତେ ଶୁଣିବା ପାଇଁ ଆଃ ବହୁତ ଠାକୁରପ୍ରିୟ ଲୋକ ତ ମୋତେ ସେଇଥିପାଇଁ ସେ ଭଜନ ଶୁଣିବା ପାଇଁ ଭଲ ଲାଗେ